ଆମ ଆନ୍ଦୋଳନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେମିତି ମହାତ୍ମାଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଆଉ ଦିଲ୍ଲୀ ଚାଲ ଆନ୍ଦୋଳନରେ ସୁବାଷ ଚନ୍ଦ୍ର ବୋଷ କହିଥିଲେ ଦିଲ୍ଲୀ ଚାଲ ଆଉ ଇଂରେଜ ମାନେ ଆମ ଦେଶକୁ ଶାସନ କରିଥିବା ସମୟରେ ଆମର ନେତା ମାନେ ଯେମିତିକି ମହାତ୍ମାଗାନ୍ଧୀ ସୁଭାଷ ଚନ୍ଦ୍ର ଦାସ ଏମାନଙ୍କ ଭଳି ଲୋକମାନେ ଆଗକୁ ହୋଇଥିଲେ ଏବଂ ସତ୍ୟାଗ୍ରହ ଭାରତ ଛାଡ଼ ଆନ୍ଦୋଳନ ବ୍ରିଟିଶ ବହିଷ୍କାର ଦିଲ୍ଲୀ ଚାଲ ଆନ୍ଦୋଳନରେ ସାମିଲ ହୋଇଥିଲେ